ଖୋର୍ଦ୍ଧା ଜିଲ୍ଲାରେ ଆମର ବହୁତ ପର୍ବପର୍ବାଣି ହୁଏ ଆମର ବହୁତ ଓଷା ପର୍ବ ହୁଏ ଆମର ପିଠାପଣା ହୁଏ ନାଚଗୀତ ହୁଏ ଆମର ଭୁବନେଶ୍ୱର ରେ ଲିଙ୍ଗରାଜ ମନ୍ଦିର ଅଛି ସେଇଠି ରୁକୁଣା ରଥ ଅନୁଷ୍ଠିତ ହୁଏ ଆମର ସେଇଠି ଜଗନ୍ନାଥ ମହାପ୍ରଭୁ ବସନ୍ତି ବହୁତ ଦୂର ଦୂରାନ୍ତରୁ ଲୋକମାନେ ଆସନ୍ତି ରଥ ଭିଡ଼ନ୍ତି ବହୁତ ତାଙ୍କର ମନସ୍କାମନା ପୂର୍ଣ୍ଣ ହୁଏ ଆମେ ସେଇଠି ଆମର ଇଏ ମନ୍ଦିର ଅଛି ଅନନ୍ତ ବାସୁଦେବ ମନ୍ଦିର ଅଛି ଆମର ବିନ୍ଦୁସାଗର ଅଛି ବହୁତ ଲୋକମାନେ ଆସି ବହୁତ ଖୁସି ହୁଅନ୍ତି ଆଉ ଆମର ପୁରୀରେ ବି ସେମିତି ବହୁତ ରଥଯାତ୍ରା ଦେଖିବାକୁ ଆମେ ଯାଉ ବହୁତ ଜିନିଷପତ୍ର କିଣାବିକା କରୁ ବହୁତ ଖୁସି ହେଉ ଆମେ ସେମିତି ବହୁତ ଲୋକ ସମାଗମ ହୁଅନ୍ତି ଆମେ ଦୂରଦୂରାନ୍ତରୁ ଲୋକମାନେ ଆସି ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରନ୍ତି ରଥଯାତ୍ରା ରଥ ଭିଡ଼ନ୍ତି ଜଗନ୍ନାଥ ମନ୍ଦିର ଦର୍ଶନ କରନ୍ତି ବାହାରୁ ସବୁ ଲୋକ ଆସି ଦୂରଦୂରାନ୍ତରୁ ଲୋକମାନେ ଆସି ବହୁତ ଯେଉଁ ପୁରୀରେ ବହୁତ ଜିନିଷ ପତ୍ର କିଣାବିକା କରି ବହୁତ ସମୁଦ୍ରରେ ଗାଧାଗାଧି କରି ଓ ସେମାନେ ଯାଇ ଜଗନ୍ନାଥ ଙ୍କୁ ଦର୍ଶନ କରି ବହୁତ ଖୁସି ହୁଅନ୍ତି